ଆମ ଅଞ୍ଚଳରେ କଳା ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ଆମେ ବହୁତ ଆଗରେ ଅଛୁ କାରଣ ଆମ ଅଞ୍ଚଳରେ ବଭିନ୍ନପ୍ରକାରର ସାସ୍କୃତିକ କାର୍ଯକ୍ରମ ହୋଇଥାଏ ତେଣୁ କଳା ସଂଗଠନ ଗଢ଼ି ଉଠିଛି ସେହିଭଳି ହସ୍ତଶିଳ୍ପ କ୍ଷେତ୍ରରେ ମଧ୍ୟ ଆମ ଅଞ୍ଚଳରେ ଲୋକମାନେ ଯେପରିକି ବାଉଁଶ ନିର୍ମିତ ଫୁଲ ଚାଙ୍ଗୁଡି ବିଭିନ୍ନପ୍ରକାର ଘର ସଜାଇବା ସାମଗ୍ରୀ ଉପକରଣ ଇତ୍ୟାଦି ତିଆରି କରିଥାନ୍ତି ଏଗୁଡ଼ିକୁ ବିକ୍ରି କରିବା ପାଇଁ ଲୋକମାନେ ବିଭିନ୍ନ ସଂଗଠନରେ ଯୋଡ଼ିହୋଇ ରହିଥାନ୍ତି ଏବଂ ଯଦି ଲୋକମାନେ ଅଧିକ ମାତ୍ରରେ ନେଇଥାନ୍ତି ସେହି ଯାଗାରେ ଲୋକଙ୍କୁ ରିହାତି ଦରରେ ଦିଆଯାଇଥାଏ ଘରୋଇ ଉପକରଣ ତଥା ହସ୍ତଶିଳ୍ପ ସାମଗ୍ରୀ